ଆମ ଅଞ୍ଚଳର ଲୋକମାନେ ବହୁତ ରୋଗର ସମସ୍ୟା ହେଉଥିଲେ ବର୍ତ୍ତମାନ ଡ଼କ୍ଟରଙ୍କ ଚିକିତ୍ସା ହେତୁ ରୋଗର ସମସ୍ୟା କମ୍ ଦେଖାାଯିବାରେ ଲାଗିଛି ଆଗ ଆଗ ଆଗକାଲରେ ଜ୍ୱର ବାନ୍ତି ଝାଡ଼ା ଏବଂ ମ୍ୟାଲେରିଆ ରୋଗର ବହୁତ ରହିଥିଲା ଏ ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାରର ଔଷଧ ଏବଂ ବିଭିନ୍ନ ପ୍ରକାର ଚିକିତ୍ସା ହେତୁ ଏଗୁଡ଼ିକ ଏଗୁଡ଼ିକ ସବୁ ଦେଖା ଦେବାର କମ୍ ସୂଚନା ମିିଲ୍ଛି ସେଥିପାଇଁ ଆମ ଅଞ୍ଚଳରେ ରୋଗଗୁଡ଼ିକର କିଛି ପାର୍ଥକ୍ୟ ପଡ଼ୁନାହିଁ